ମୁଁ ପତ୍ରକୋବି ଫୁଲକୋବି ବାଇଗଣ ଚାଷ କରୁଅଛି ସେଥିମଧ୍ୟରେ ତା'କୁ ପାଣି ଜଳ ଦେଇ ସବୁ ପ୍ରକାର ସୁବିଧା କରିଥାଏ ସେଥିମଧ୍ୟରେ ଗଛ ଯଦି ଖରାପ୍ ହେବାରେ ସମ୍ଭାବନା ଥିଲେ ମୁଁ କୀଟନାଶକ ଔଷଧ ପକେଇଥାଏ ବା ସାର ହାଇବ୍ରିଡ଼୍ ଫସଲ କରିଥିବା ଯୋଗୁଁ ମୁଁ ସବୁପ୍ରକାର ସୁବିଧା ପାଇଥାଏ ସେଥିମଧ୍ୟରେ ଗଛ ବି ହୃଷ୍ଟପୃଷ୍ଟ ହୋଇଥାଏ ସେଥିପାଇଁ ସାର ମୁଁ ବ୍ୟବହାର କରିଥାଏ ସେଥିମଧ୍ୟରେ ବାଇଗଣ ବି ଭଲ ଭାବରେ ହୋଇଥାଏ ବା ଫୁଲକୋବି ପତ୍ରକୁ ବି ବି ଭଲ ହୃଷ୍ଟପୃଷ୍ଟ ହୋଇକିରି ହେବାରେ ହୋଇଥାଏ ସେଥିମଧ୍ୟରେ କୀଟନାଶକ ଔଷଧ ପକେଇଲେ ଗଛ ବି ମାନେ କି ପୋକ ଲାଗିନଥାଏ ବା ସାର ଦ୍ୱାରା ଗଛ ବି ହୃଷ୍ଟପୃଷ୍ଟରେ ବଢ଼ିଥାଏ ସେଥିମଧ୍ୟରେ ମ ଲୋକମାନେ ସବୁ ପ୍ରକାର କୀଟନାଶକ ଓଷୋ ବ୍ୟବହାର କରିଥାନ୍ତି କୀଟନାଶକ ଓଷୋ ବ୍ୟବହାର କରୁଥିବାରୁ ଆମେ ସବୁ ପ୍ରକାର ମାନେ ଗଛକୁ ଲଗାଇ ଲଗେଇକିରି ପୋଷିଥାଏ ମାନେ ବଡ଼ କରିଥାଏ ସେଥିମଧ୍ୟରେ ଆମେ ସବୁପ୍ରକାର ଗଛକୁ ସୁବିଧାକୁ କୀଟନାଶକ ଔଷଧ ଦେଇଥାଏ ଦେଇଥାନ୍ତି ସେଥିମଧ୍ୟରେ ଆମେ ଗଛକୁ ମାନେ ଖରାପ୍ ହେବାରୁ ବଞ୍ଚେଇଥାନ୍ତୁ ସେଥିମଧ୍ୟରେ ଆମେ ସବୁ ପ୍ରକାର କୀଟନାଶକ ଔଷଧ ଦେଇ ତା'କୁ ବଜାରରେ ଦ୍ରବ୍ୟ ବେପାର କରିଥାଉ